ହ୍ୟାଲୋ ଟ୍ରାଭେଲ୍ ଏଜେନ୍ସି କହୁଛନ୍ତି ହଁ ମ୍ୟାଡ଼ାମ୍ କୁହନ୍ତୁ ଆଜ୍ଞା ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ମୋର ସପରିବାର ନେଇକି ପୁରୀ ବୁଲିବା ପାଇଁ ଯିବି କିନ୍ତୁ ସେ ଲୋକ ଆସିନାହାନ୍ତି ଏଯାଏ ଫୋନ୍ ଫାନ୍ କିଛି କରୁନାହାନ୍ତି ଫୋନ୍ ରିସିଭ୍ କରୁନାହାନ୍ତି ଯଦି ଆସି ପାରିବେନି ତ କହିବା କଥା ଥିଲା ନା ଆମେ ଅଲଗା କିଛି ବ୍ୟବସ୍ଥା କରିଥାନ୍ତୁ ଆପଣ ଟିକେ ବୁଝନ୍ତୁ ସେ ଲୋକ କାହିଁକି ଫୋନ୍ ରିସିଭ୍ କରୁନାହାନ୍ତି ହଁ ମ୍ୟାଡ଼ାମ ଠିକ୍ ଅଛି ମୁଁ ଫୋନ୍ କରି ବୁଝୁଛି କ'ଣ ଅସୁବିଧା ହେଉଛି ଆଜ୍ଞା ଆଉ ଆପଣ ହେଲ୍ପ କରିପାରିବେ କି ଅଲଗା କେଉଁ ଗାଡ଼ି ଏବେ ଟିକେ ଆମେ ସବୁ ରେଡ଼ି ହେଇକି ବାହାରି ପଡ଼ିଲୁ କିନ୍ତୁ ସେ ଲୋକ ଏବେ ବି ଆସୁ ନାହାନ୍ତି ଟିକେ ଚେଷ୍ଟା କରନ୍ତୁ ଆଜି ଆମେ ସମସ୍ତେ ଯିବୁ କିନ୍ତୁ ସେ ଏବେବି ଆସିନାହାନ୍ତି ହଁ ମ୍ୟାଡ଼ାମ୍ ମୁଁ ବୁଝୁଛି ଫୋନ୍ କରିକି ସେ ଲୋକ କାହିଁକି ଆସିନାହାନ୍ତି ଆଉ ଆଉ ଯଦି ହେଉଛି ମୁଁ ଅଲଗା କ୍ୟାବ୍ ଆପଣଙ୍କ ପାଇଁ ବ୍ୟବସ୍ଥା କରିଛି ହଉ ଥ୍ୟାଙ୍କ୍ ୟୁ